ଆଗକାଳ ଅପେକ୍ଷା ଦୁନିଆ ଏବେ ବହୁତ ବଦଳିଲାଣି ଆଗରୁ ଲୋକ ଯେତେବେଳେ ଲୋକ ଯେତେବେଳେ ଯାହା କରୁଥିଲେ କିଛି ଦେଖାଇପାରୁନଥିଲେ ଏବେ ଏବେ କିନ୍ତୁ ଯଦି ଗୋଟେ ଲୋକଟେ ତା ଘରେ ବସିକିନା ସେ କ'ଣ ରୋଷେଇ କରୁଛି ତା ଭିଡ଼ିଓ ଛାଡ଼ୁଛି ଆଉ ଆଉ ସିଏ କୁଆଡ଼େ ବୁଲିତେ ଗଲା ଯଦି ସେଇରା ଭିଡ଼ିଓ କରିକି ବ୍ଲଗ୍ କରିକି ଛାଡ଼ୁଛି ଦେନ୍ ସିଏ ୟୁଟ୍ୟୁବରେ ଯଦି ଛାଡ଼ୁଛି ବ୍ଲଗ୍ କରିକି ତା'ହେଲେ ବି ସେ ଟଙ୍କା ପାଉଛି କିନ୍ତୁ ଆଜିକାଲି ଆଜିକାଲି ଯେଉଁମାନେ ଚାକିରି କରିଛନ୍ତି ପ୍ରାଇଭେଟ୍ କିମ୍ବା ଗଭର୍ଣ୍ଣମେଣ୍ଟ ସେମାନଙ୍କର ବି ଏତିକି ରୋଜଗାର ନଥିବ ଯେତିକି ବ୍ଲଗ୍ ବ୍ଲଗ୍ କରିକିନା ଲୋକମାନେ ଛାଡ଼ୁଛନ୍ତି ୟୁଟ୍ୟୁବରେ